ଆମ ଓଡ଼ିଶାରେ ଆଗରୁ କୃଷିର ଯେପରି ପ୍ରଭାବ ଦେଖାଯାଉଥିଲା ଯେପରି କୃଷିକୁ ଆପଣା ଯାଉଥାଏ ଏବେ ସେସବୁ ଟିକେ କମ୍ ମିଳିବାର ଜଣା ପଡ଼ୁଥିଲା କିନ୍ତୁ ଏବେ ଦେଖାଯାଉଛି ଯେ ବହୁତ ଯୁବକମାନେ ମଧ୍ୟ ନିଜେ ନିଜର ଚାକିରି ବଡ଼ ବଡ଼ ଚାକିରି ଛାଡ଼ିକି ସେମାନେ ଚାଷକୁ ଆପଣାଉଛନ୍ତି ଏବଂ ସେଥିରେ ଆମର ରାଜ୍ୟ ସରକାର ଏବେ ଏଇ କିଛିଟା ଆସୁଥିବାର ଦେଖାଯାଉଛି ଏବଂ ଯାହା ଦ୍ଵାରା ଆମର ସରକାରଙ୍କର ଅନୁଦାନ କିଛି ରହୁଛି କିନ୍ତୁ ଆମର ଆହୁରି କୃଷି ଯେଉଁ ଅଛି କୃଷି ବୈଜ୍ଞାନିକ ଅଛନ୍ତି କିମ୍ବା କୃଷକ ଯେଉଁ ଅଛି ଆମର କମିଟି ସେ ଆହୁରି ଆମର ଆଗକୁ ଆସିକି କୃଷକମାନଙ୍କୁ ତାଲିମ୍ ଏବଂ ଶିକ୍ଷା ଆଧୁନିକ ଯୋଉ ଯନ୍ତ୍ରପାତିର ବେବହାର ସେସବୁ ବିଷୟରେ ଅଧିକ ଜ୍ଞାନ ଦେବାର ଆବଶ୍ୟକତା ଅଛି ଆଉ ଆମର ବଜାର ଏବେ କିଛିଟା ମାନ୍ଦା ଅଛି ଏବଂ ଆଗକୁ ବହୁତ ଭଲ ହେବ ବୋଲି ଆଶା ଅଛି ଓ ଏଥିରେ ଆମର ଓ ୟୁ ଏ ଟି ବି ବହୁତ ଲୋକଙ୍କୁ ସା ଯେଉଁ ଜ୍ଞାନକୌଶଳ ଆବଶ୍ୟକ ସେ ଦେଉଛନ୍ତି ଏବଂ ରାଜ୍ୟ ସରକାର ସବସିଡ଼ି ବି ଚାଷୀମାନଙ୍କ ପାଇଁ ଏବେ ରଖିଛନ୍ତି ଏବଂ ଏହାକୁ ଆହୁରି ବଢ଼େଇବାର ଆବଶ୍ୟକତା ଅଛି